ସ୍ୱାସ୍ଥ୍ୟସେବା ପରିବହନ ଶିକ୍ଷା ଆଦି ମୌଳିକ ଆବଶ୍ୟକତାକୁ ପୂରଣ କରିବାର ଲାଗି ସରକାର ବହୁତ ପଦକ୍ଷେପ ନେଲେ ମଧ୍ୟ ତାହା ଗାଁମାନଙ୍କୁ ଆସିପାରୁନାହିଁ ଯେମିତିକି ଆମର ଗାଁକୁ ମଧ୍ୟ ପହଞ୍ଚିପାରୁନାହିଁ ମୁଁ ସରକାରଙ୍କଠାରୁ ଏହା ଚାହେଁ ଯେ ସରକାର ବ୍ୟବସ୍ଥା କରନ୍ତୁ ଯେମିତିକରି ଏହିସବୁ ଜିନିଷ ଆମର ଛୋଟ ଗାଁମାନଙ୍କୁ ମଧ୍ୟ ପହଞ୍ଚିପାରିବ ଯାହାଫଳରେ ଗାଁର ପ୍ରତ୍ୟେକ ଲୋକ ତାହାର ଉପଭୋଗ କରିପାରିବେ ଏବଂ ତାହାର ସୁବିଧା ଲାଭ କରିପାରିବେ